ମୁଁ ଭାବୁଛି କି ଯୁବକମାନଙ୍କୁ କ୍ରୀଡ଼ାରେ ଭାଗ ନେବା ପାଇଁ ଯଥେଷ୍ଟ ଉତ୍ସାହିତ କରାଯିବ କାହିଁକିନା ନାରୀମାରେ ଯେମିତି ଆଗକୁ ବଢ଼ିଛନ୍ତି ସେଭଳି ପୁରୁଷ ମଧ୍ୟ ଆଗକୁ ବଢ଼ିବା ଉଚିତ୍ କାହିଁକିନା ନାରୀ ଏବଂ ପୁରୁଷ ଦୁଇଜଣ ମଧ୍ୟ ଯିବା କଥା ଆଗକୁ ଯେମିତି ଝିଅମାନଙ୍କ ପାଇଁ କଲାରସିପ ମଧ୍ୟ ରହିଛି ପୁଅମାନଙ୍କ ପାଇଁ ବି କିଛି କଲାରସିପ୍ ରହିଛି ଯେମିତି କିଛି ଲୋକକୁ ମିଲୁଛି ଏବଂ କିଛି ଲୋକକୁ ମିଲୁନାହିଁ ସେମିତି ଏବେ ଏବେ ସରକାର ନୂଆ ନୂଆ ଯୋଜନା ମାନ କରିଛନ୍ତି ଏଥିପାଇଁ ପିଲାମାନେ ସେଇ ଯୋଜନା ଦ୍ୱାରା ଆଗକୁ ବଢ଼ି ପାରୁଛନ୍ତି